ଆମ ଅଞ୍ଚଳର ଉଦ୍ୟୋଗୀମାନଙ୍କ ପାଇଁ ହିଁ ଭାରତ ସରକାର ସବୁବେଳେ ଚେଷ୍ଟିତ ରହୁଛନ୍ତି ଆଉ ଭଲ ଭଲ ଉଦ୍ୟୋଗଗୁଡ଼ିକ ସୃଷ୍ଟି କରିବାରେ ଭାରତ ସରକାର ସହାୟକ ହେଉଛନ୍ତି କାହିଁକି ଦେଖନ୍ତୁ ଆଜିକାଲି ନୂଆ ନୂଆ ଉଦ୍ୟୋଗ ଜଣେ ପାଣି ତିଆରି କଲା ଜଣେ କୌଣସି ପଲିଥିନ୍ ତିଆରି କଲା କି ଜଣେ ଗୋଟେ ଭାଙ୍ଗ କମ୍ପାନୀ କଲା କି ଜଣେ ଆମର ଏଠି ଆସିକିରି ପେଟ୍ରୋଲ୍ ପମ୍ପ୍ କଲା ଏଇଗୁଡ଼ା ହେଉଛି ନୂଆ ନୂଆ ଉଦ୍ୟୋଗ ନୂଆ ବ୍ୟବସାୟୀକୁ ସମର୍ଥନ କରିବା ପାଇଁ ସରକାର ମଧ୍ୟ ବହୁତ ତତ୍ପର ଅଛନ୍ତି ସାହାଯ୍ୟ ମଧ୍ୟ କରୁଛନ୍ତି ବ୍ୟାଙ୍କ୍ ମାଧ୍ୟମରେ ଲୋନ୍ ଆକାରରେ ଦେଉଛନ୍ତି କି ସବ୍ସିଡ଼ି ଲୋନ୍ ମଧ୍ୟ ଦେବାର ବ୍ୟବସ୍ଥା କରିଛନ୍ତି ତେଣୁକରି ସରକାର ପାଖରେ ଆମେ ଆମ ଅଞ୍ଚଳବାସୀ ବହୁତ ଖୁସିରେ ରହୁଛୁ ଏ ସରକାର ଆମକୁ ବହୁତ ସହଯୋଗ ମଧ୍ୟ କରୁଛି ଏହି ଭଳିଆ ସରକାର ଦରକାର ବୋଲିକରି ଆମ ଅଞ୍ଚଳରେ ଲୋକ ଖୁସିରେ ରହୁଛନ୍ତି